ହ୍ୟାଲୋ ହଁ ହଁ ଆଉ କ'ଣ ହାଲ୍ଚାଲ୍ ସବୁ ହଁ ସେ ଛକରେ ବସିଛି

ହଁ ହଁ ତମେ ଚେଷ୍ଟା କର ଗୋଟେ ଜାଗା ଠିକ୍ କର ଦୋକାନ ଗୋଟେ ଦେବା ଆଉ କ'ଣ ହଁ ନାଇଁ ନାଇଁ ତା ପ୍ରତିଯୋଗିତା ନାଇଁ ତା ସେ ଯେଉଁ ତା ପାଖକୁ ଟିକିଏ ଛାଡ଼ିକି ଯେଉଁ ଜାଗା ଯେଉଁଠି ଦେଖିବ ସୁବିଧା ଦେଖିବ ଜାଗା ଖଣ୍ଡେ ମିଳିବ ସେଇଠି ବସିକି ଯେଉଁଠି ବସିବ ସେଇଠି ବେପାର ହେବ କାହିଁକି ହଁ ସେଇଟା ହେଲା ଗୋଟିଏ କଥା ତୁମେ ଭଲ ଜିନିଷ ରିଫ୍ରେସ୍ ଜିନିଷ ଆଣିବ ଠିକ୍ ରେଟ୍ରେ ବିକିବ ଆଉ ଗରାଖ ତୁମ ପାଖକୁ ଆପେ ଯିବେ ତୁମେ ଯେଉଁଠି ବସିକି ବିକ ବେପାର ଲାଭ ଅଛି ବଢ଼ିଆ ଲାଭ ଅଛି ହଉ ହଉ ଠିକ୍ ଅଛି ହଁ ହଁ ହଉ ହଉ ଠିକ୍ ଅଛି ହଁ ହଁ